ଘରେ ବଗିଚା ତ ଲଗାଇବା ବହୁତ ସହଜ ତା'ର ରକ୍ଷଣବେକ୍ଷଣ କିନ୍ତୁ କରିବା ବହୁତ କଷ୍ଟ ସେଥିରେ ଅନେକପ୍ରକାର ସବୁବେଳେ ପାଣି ଦେବା ଉଚିତ ତା'ର ରକ୍ଷଣବେକ୍ଷଣ କରିବା ଉଚିତ ସେଇଠି ଗଛମାନେ ତାକୁ ମାଟି ଭଲରେ ରଖିବାର ଉଚିତ ମାନେ ତା'ଉପରେ ଯେମିତି କିଏ ଯେମିତି ହାତ କି ମାନେ ଗୋଡ଼ ଯେମିତି କିଏ ଯେମିତି ନରଖେ ସେଇଟା ଯେମତି ଭାଙ୍ଗିନଯାଏ ଗଛ ରକ୍ଷଣ କରିବା ଏତେ ସହଜ ନୁହେଁ ବ୍ୟୟବହୁଳ ବି ଏତେ ନୁହେଁ ବହୁ ଶସ୍ତାରେ ମିଳିଯାଏ ଷାଠିଏ ସତୁରୀ ଅଶୀ ଟଙ୍କାରେ ଗଛ ଆସେ ଖାଲି କିଣିକି ଲଗାଇବା ଭଲ ତା'ର ରକ୍ଷଣବେକ୍ଷଣ କରିବାକୁ ପଡ଼େ ସେଇଟା ପୁଣି ବଡ଼ ହେଲେ ସେ ଫୁଲମାନେ ଭଲ ଦେଖାଯାଏ ଏହା